ସରକାରଙ୍କର ଯୋଜନାଗୁଡ଼ିକ

ଆଉ କାଳିଆ ଯୋଜନା ଯେଉଁ କରିଛନ୍ତି ପ୍ରଥମେ କହିଲେ କ'ଣ ପାଞ୍ଚ ପାଞ୍ଚ ଦେବୁ ସେଠୁ କହିଲେ ଦୁଇ ଦେବୁ ସିଏ ଯାହା ବି ଦେଉଛନ୍ତି ପାଇବା ଲୋକ ପାଉନି ନ ପାଇଲା ଲୋକ ପାଉଛି ଚାଷୀ ପାଉନି ଅଣଚାଷୀ ପାଉଛି

ତା'ପରେ ବସୁଧା ହଁ ବସୁଧା ଟିକେ ମୋ ଜାଣିବାରେ ପ୍ରକାରେ କାରଣ ପାଣି ଟିକେ ଏବେ ଆଗ ଯେଉଁ ପାଣି ଅସୁବିଧା ଥିଲା ଗାଁ ଗହଳମାନଙ୍କରେ ଏବେ ସେମତି ନାହିଁ ପାଣି ଆସୁଛି

ଆଉ ପକ୍କା ଘର ଯୋଜନାରେ ହଁ ଟିକେ ମାନିବାକୁ ପଡ଼ିବ କାହିଁନା ଉଣେଇଶ ଅନେଶୋତ ମସିହାରେ ଯେତେବେଳେ ମହାବାତ୍ୟା ହେଲା ଗାଁ ଗୁଡ଼ାକ ସବୁ ଶୋଇଯାଇଥିଲା କହିବାକୁ ଗଲେ ଘର ଗୁଡ଼ାକ ଏବେ କିନ୍ତୁ ପକ୍କା ଘର ହେବା ଦ୍ୱାରା ବାତ୍ୟା ଭୟ ଟିକେ କମିଛି